ଏ ଅଛି ଦୋକାନରେ ଆଉ ନାଇ ବେପାର ନାଇ ଏଠି ନାଇ ଏମିତି ବେପାର ନାଇ ମଜୁରୀ ଉଠୁନି ନାଇ ଏପଟେ ମଜୁରୀ ପତ୍ର ଉଠୁନି କ'ଣ କି ଦୋକାନ ଆଉ ସେପଟେ କୋଉଠି ଏଇନେ ସେପଟେ ଦେଖୁନୁ ଗୋଟେ ଜାଗା ପତ୍ର ଦେଖେ ଗୋଟେ ଦୋକାନ କରିବା ପାଇଁ ସେଠି ହଁ ଦେଖେ ଗୋଟେ ଭଲ ଜାଗାଟା ଦେଖେ ଯେମିତି ଦୋକାନ ଚାଲିବ ଯେମିତି ଭଲ ଚାଲିବ ସେମିତି ଦେଖେ ସେମିତିଆ ଦୋକାନ ହଁ ହଉ ଦେଖେ ସେପଟୁ ଗୋଟେ ଖୋଲିବା ଯାଇ ଗୋଟେ ଭଲ ଜାଗା ହଁ ହଁ ଆଚ୍ଛା ହଁ ହଁ ହଁ ହେ ଟାଇମ୍ ମିଳୁନି ହଁ ଟାଇମ୍ ମିଳିଲେ ଯାଇକି ହଁ ହଁ ଫ୍ୟାମିଲୀ ହଁ ହଁ ହଁ ହଉ ଦେଖେ ଗୋଟେ ଭଲ ଜାଗା ଦେଖେ ଯିବା ହେରି ଏକା ଥରକରେ ଏଠି ବେପାର ପତର ନାହିଁ ହଁ ହଉ ହଉ ହଉ